ମୁଁ ଗୋଟେ କୁର୍ତ୍ତୀ ଅର୍ଡ଼ର୍ କରିଥିଲି କୁର୍ତ୍ତୀଟା ବହୁତ ଭଲ ଆସିଛି କୁର୍ତ୍ତୀଟାର କଲର୍ ବି ଭଲ ଆସିଛି କୁର୍ତ୍ତୀଟାର କପଡ଼ା ବି ବହୁତ ଭଲ ମୁଁ ଗୋଟେ ତିନି ମାସ ହେଲା କୁର୍ତ୍ତୀଟାକୁ ପିନ୍ଧୁଛି କିନ୍ତୁ କୁର୍ତ୍ତୀଟାର କିଛି କଲର୍ ବି ଯାଇନି କିଛି ନାହିଁ କୁର୍ତ୍ତୀଟାର ଦାମ୍ ବହୁତ କମ୍ ତା'ର କପଡ଼ା ବି ବହୁତ ଭଲ ହେଲେ ସେ କୁର୍ତ୍ତୀ ମୁଁ ଏବେ ବି ପିନ୍ଧଛି କୁର୍ତ୍ତୀଟାରୁ କିଛି କଲର୍ ଯାଇନି କିଛି ନାହିଁ ଅଳ୍ପ ଦାମ୍ରେ କୁର୍ତ୍ତୀଟା ବହୁତ ଭଲ ଅଛି ମୁଲାୟମ ଅଛି ସେମିତି ହେଲେ କୁର୍ତ୍ତୀଟା ବହୁତ ଭଲ ସେମିତି କୁର୍ତ୍ତୀ ଅଲଗା କେଉଁଠି ମିଳିବନି ଅନ୍ଲାଇନ୍ ଆଣିଛି କୁର୍ତ୍ତୀଟା ବହୁତ ଭଲ ପିନ୍ଧିବାକୁ ବି ଭଲ ଲାଗୁଛି ହେଲେ ସେ କୁର୍ତ୍ତୀଟା ବହୁତ ସୁନ୍ଦର ଦେଖିବାକୁ ବି ବହୁତ ଭଲ ମୁଁ ଗୋଟେ ତିନି ମାସ ହେଲା କୁର୍ତ୍ତୀଟାକୁ ପିନ୍ଧୁଛି କିନ୍ତୁ କୁର୍ତ୍ତୀଟାର କଲର୍ ଯାଇନି କିଛି ନାାହିଁ ଆଉ କୁର୍ତ୍ତୀ ପିନ୍ଧିଲେ ଲୋକମାନେ ବି ଭଲ କହନ୍ତି ସେ କୁର୍ତ୍ତୀଟା ବି ବହୁତ ସୁନ୍ଦର କଲର୍ ବି ଭଲ ଅଛି ସେମିତିରେ କୁର୍ତ୍ତୀଟା ବହୁତ ଭଲ ସେମିତି କୁର୍ତ୍ତୀ ଅଲଗା କେଉଁଠି ଦୋକାନରେ ଗଲେ ତା'ଠୁ ବି ବେଶୀ ଦାମ ନବ ଅଳ୍ପ ଦାମ୍ରେ ବହୁତ ସୁନ୍ଦର ଅଛି କୁର୍ତ୍ତୀଟା କୁର୍ତ୍ତୀଟା ପିନ୍ଧିବାକୁ ବି ବହୁତ ଭଲ ସେ କୁର୍ତ୍ତୀଟା ଦେଖିଲେ ବହୁତ ସୁନ୍ଦର